ସମୟ ସହିତ ବାକି ଭାରତ ସହିତ ଓଡ଼ିଶାର ସମ୍ପର୍କ ବର୍ତ୍ତମାନ ବହୁତ ବଦଳିଛି ଓଡ଼ିଶା ଭାରତ ଦେଶ ମଧ୍ୟରେ ଓଡ଼ିଶା ରାଜ୍ୟ ଆଜି ନିଜର ପରିଚୟ ପରିଚୟ ବଦଳେଇଛି ଓ ନିଜକୁ ଭିନ୍ନ ଭାବେ ପରିଚିତ କରିପାରିଛି ନିଜକୁ ଉନ୍ନତ ଭାବେ ପରିଚିତ କରିସାରି କରିପାରିଛି ଏବଂ ଆନ୍ଧ୍ରପ୍ରଦେଶ ଏବଂ ସୀମା ବିବାଦ ସହିତ ମାଘାଦା ବିହାର ସହିତ ଭାଷା ଏବଂ ରସଗୋଲାକୁ ନେଇକି ବଙ୍ଗଳାର ବଙ୍ଗଳା ବିବାଦ ସହିତ ସମ୍ପର୍କ ରହିଥିଲା ରସଗୋଲାକୁ ନେଇ ବଙ୍ଗଳା ବିବାଦ ହୋଇଥିଲା ମଝିରେ ରସଗୋଲାକୁ ଆମର ଜାତୀୟ ମିଠା ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରତିଷ୍ଠିତ କରିବା ପାଇଁ ବିବାଦ ଚାଲିଥିଲା ତା ଯେଉଁ ତା ପାଇଁ ରସଗୋଲାକୁ ନେଇ ଜାତୀୟ ମିଠା ଭାବେ ପରିଚିତ କରିବା ପାଇଁ ପ୍ରତିଷ୍ଠିତ କରିବା ପାଇଁ ବିବାଦ ଚାଲିଥିଲା ଯେଉଁଟାକି ଉପଯୁକ୍ତ ସମୟରେ ନିର୍ଦ୍ଧାରିତ ହୋଇପାରିନଥିଲା